ହ୍ୟାଲୋ ମୁଁ ଆପଣଙ୍କୁ ମୁଁ ଆପଣଙ୍କ ମୁଁ ଆପଣଙ୍କ ହୋଟେଲରେ ଭାତ ଡାଲି ଭାତ ଡାଲି ପାମ୍ପଡ଼ ଆଉ ଏସବୁ ଜିନିଷ ମଙ୍ଗାଇଥିଲି ମୁଁ ପଇସା ମୁଁ ମୁଁ ଅନଲାଇନରେ ମଙ୍ଗାଇଥିଲି ବୋଲେ ସବୁ ଜିନିଷ ଆସିଲା ନାହିଁ ପଇସା ମୁଁ ଅନଲାଇନରେ ପେ କରିଦେବି ଆଉ ଆଉ ଆଉ ଯଦି ଆଉ ଆଉ ଭାତ ଡାଲି ଆଉ ଆଉ କେତେଟା ଜିନିଷ ଯୋଡ଼ି ଯୋଡ଼ିବା ପାଇଁ ଚାହୁଁଛି ସେସବୁ ଚି ଚିଲି ଚିଲ୍ଲି ସସ୍ ଚିଲ୍ଲି ସସ୍ ପାମ୍ପଡ଼ ଆଉ ଚିକେନ ଏ ଚିକେନ ଚିକେନ ପକୋଡ଼ା ଏ ସବୁ ଟିକେ ଜିନିଷ ଟିକେ ଯୋଡ଼ିକି ଆଣିକି ମୋତେ ଆଣିକି ଦିଅନ୍ତୁ ସେଇଟା ପାଇଁ ମୁଁ କଲ୍ କରିଥିଲି ଆପଣଙ୍କୁ ଅନଲାଇନରେ ଟୋକିଙ୍ଗ କିମ୍ବା ସସ୍ କିମ୍ବା ଚଟଣି ଚଟଣି ଆବେଦନ କରୁଛି ସେ ରେଷ୍ଟୁରାଣ୍ଟରେ ଉପଲବ୍ଧ ଉପଲବ୍ଧ ଅଛି ତ ଆଣିଦିଅନ୍ତୁ ମୁଁ ଅର୍ଡ଼ରରେ କିଛି ଅତିରିକ୍ତ ଜିନିଷ ନାମକୁ ଯୋଡ଼ିବାକୁ ଚାଁ ଚାହୁଁଛି ତ ସେଥିପାଇଁ ହଉ ମୁଁ କଲ୍ କରିଥିଲି ମୁଁ ଅର୍ଡ଼ର କରିଛି ରେଷ୍ଟୁରାଣ୍ଟରୁ ଆଉ କେତେଟା ଜିନିଷ ଯୋଡ଼ିକି ଆଣିଦିଅନ୍ତୁ ଚିଲି ଚିଲି ଚିଲି ରୁଟି ଆଉ ଆଉ ଟିକେ ଡାଲି ଏସବୁ ଜିନିଷ ଧଡ଼ିକି ଆଣି ମୋତେ ଆଣିକି ଦିଅନ୍ତୁ ସେଇଟା ପାଇଁ ମୁଁ କଲ୍ କରିଥିଲି ହଉ ରଖୁଛି